ଆମ ଦେଶରେ କ୍ରୀଡ଼ା ଇଭେଣ୍ଟ ଟୁର୍ଣ୍ଣାମେଣ୍ଟ ହେଉଛି ଆମର କ୍ରିକେଟ ଖେଳ ଅଛି ହେଉଛି ତା'ପରେ କବାଡ଼ି ହେଉଛି ଆଉ ହକି ହେଉଛି ଆମର କଳିଙ୍ଗ ଷ୍ଟାଡିୟମରେ ଆମର କ୍ରିକେଟ ଖେଳା ଖେଳ ହେଉଛି ଆମର ବସିବା କ୍ଷମତା ବହୁତ ସମସ୍ତେ ଦୁଇଟା ଟିମ୍ ଥାଏ ସବୁ ଖେଳରେ ସେ ଯେଉଁ ଟିମ୍ ବହୁତ ଭଲ ଖେଳେ ଯେଉଁ ଟିମ୍ ଜିତେ ତା'ର ଫାଷ୍ଟ ପ୍ରାଇଜ ଦିଆହେଉଛି ଆମର ଏଠି ଆଉ କ୍ରିକେଟ ଖେଳ ମୋତେ ଟିକେ ପସନ୍ଦ ହଏ ବେଶୀ ଭଲ ଲାଗୁଛି କ୍ରିକେଟ ଖେଳ କ୍ରିକେଟ ଖେଳ ଆମର ହକି ଖେଳ ବି ବହୁତ ଭଲ ହକି ଷ୍ଟାଡ଼ିୟମ ଅଛି ଆମର ଭୁବନେଶ୍ୱରରେ ବହୁତ ଭଲ ଲାଗେ ମୋତେ ଖେଳ ଦେଖିବା ପାଇଁ